ମୁଁ ସାଧା ଖାଦ୍ୟ ଖାଇବା ପାଇଁ ଭଲ ପାଏ ଏବଂ ଘର ଖାଦ୍ୟକୁ ବହୁତ ପସନ୍ଦ କରେ ଯାହାକି ମୋ ନିଜର ସ୍ତ୍ରୀ ମୋର ମନ ଜାଣି ରୋଷେଇ କରେ ଆମର ରାଗ ମସଲା କମ୍ ତେଲ ଫେଲ ଆମେ ବେଶୀ ଖାଉ ନାହୁଁ ଯେଉଁଟାକି ମୋ ସ୍ତ୍ରୀ ଜାଣିଛି ସେ ସେ ଅନୁସାରେ ରୋଷେଇ କରେ ମୁଁ ତ ସାଧା ଖାଦ୍ୟ ଖାଏ ତା' ଭିତରେ ମୋ ପୁଅ ମଧ୍ୟ ରୋଷେଇ କାର୍ଯ୍ୟରେ ତା ମା'ଙ୍କୁ ସାହାଯ୍ୟ କରେ ସେ ମଧ୍ୟ ଭଲ ରୋଷେଇ